କେଉଁଝର ଜିଲ୍ଲାର ରାସ୍ତାଘାଟ ବହୁତ ଅସୁବିଧା ପାଣିର ବି ବହୁତ ଅସୁବିଧା ଏମିତିକି ପିଇବା ପାଣିର ବହୁତ ଅସୁବିଧା ଯଦି ପାଣିର ସୁବିଧା ହୁଅନ୍ତା ତାହେନେ ଲୋକମାନେ ବହୁତ ଖୁସି ହୁଅନ୍ତୁ ପାଣି ଆଣିବାକୁ ବହୁତ ଦୁରକୁ ଯିବାକୁ ପଡ଼ୁଛି ଖରାତରାରେ